ଜିଲ୍ଲାରେ ତିନୋଟି ରାଜନୈତିକ ଦଳ ବର୍ତ୍ତମାନ ପାଇଁ ଅଛନ୍ତି ବି ଗୋଟେ ବି ଜେ ପି ବି ଜେ ଡ଼ି ଆଉ ଗୋଟେ କଂଗ୍ରେସ ବର୍ତ୍ତମାନ ବାଇଶ ବର୍ଷ ହେଲା ବିଜେଡ଼ିର ଶାସନ ଚାଲିଛି ବି ଜେ ପି ଆସିବାକୁ ଅଛି ଆସିପାରିନି ଆଉ କଂଗ୍ରେସ ଆମରି ଜଟଣୀ ବିଧାୟକରେ ଜଣେ ସୁର ରାଉତରାୟ ବୋଲି ସେ ଆମର ଭଲ ବିଧାୟକ ଯେହେତୁ ସେ ବର୍ତ୍ତମାନ ଜଟଣୀ ବିଧାୟକରେ କଂଗ୍ରେସ ରାଜୁତି ଚାଲିଛି ଆଉ ରାଜନୈତିକ କଥା କହିବା କ'ଣ ରାଜନୀତି ତ ଆମ ମାନେ ଦୁର୍ଦ୍ଦିନ କହିଲେ ନ ସରେ ସମସ୍ତେ ମାନେ ଯାହାର ଗୋଟେ ଦରକାର ପଡ଼ୁଥିବ ଗୋଟେ କାମ କିଛି ଗୋଟେ ପଡ଼ିଥିବ ଆପଣ ଯଦି ଗୋଟେ ଲୋକ ଯଦି କିଛି କାମ କରିବାକୁ ଚାହୁଁଥିବ ଧର ଗୋଟେ ମୋ କୁଡ଼ିଆ ହେଉ ସାଧାରଣତଃ ଯଦି ଗୋଟେ ଲୋକର ମୋ କୁଡ଼ିଆ ଦରକାର ହେଉଛି ସେ ଆ ପାଖକୁ ସରପଞ୍ଚ ସରପଞ୍ଚ ବି ଡ଼ି ଓ ବି ଡ଼ି ଓ କଲେକ୍ଟର୍ମାନେ ଆ ଦୁଆର ସେ ତା' ପାଖକୁ ଗଲେ ସେ ତା' ପାଖକୁ ପଠେଇବ ତା' ପାଖକୁ ଗଲେ ସେ ତା' ପାଖକୁ ପଠେଇବ ଗମ ସରକାର ତ ଆମକୁ ଲକ୍ଷେ କେତେ ଟଙ୍କା ଦେଉଛନ୍ତି ବି ମୋ କୁଡ଼ିଆରୁ କିନ୍ତୁ ଆମେ ଲାଞ୍ଚ ଦେଇ ଦେଇକା ପ୍ରଥମସ୍ତରରୁ ଲାଞ୍ଚ ମାନେ ଲକ୍ଷେ ତିରିଶରୁ ଆମେ ବୋଧ ହୁଏ ତିରିଶ ଚାଳିଶ ହଜାର ଟଙ୍କା ଆମେ ଖର୍ଚ୍ଚ କରିଦେଇଥିବା